ଶିକ୍ଷା କାରଣରୁ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳ ଲୋକଙ୍କର ରୋଗ ସ୍ୱୀକୃତି ମିଳୁ ନାହିଁ ବୋଲି ଭାବୁଛି କାରଣ ସହରାଞ୍ଚଳରେ ଯେତିକି ସୁବିଧା ସ୍କୁଲ ଯିବା ପାଇଁ ଆମର ଗ୍ରାମାଞ୍ଚଳରେ ସେତେ କିଛି ସୁବିଧା ହୋଇପାରୁନାହିଁ ପୁରୁଣା ଶିକ୍ଷାଦାନ ପଦ୍ଧତି ହେଲା ଆଗରୁ ଗ୍ରାମାଞ୍ଚଳରେ ଗଛ ତଳେ ବସିକି ପଢ଼ୁଥିଲେ କିନ୍ତୁ ଏବେ ଦେଖିବାକୁ ଗଲେ ପ୍ରତି ଗାଁରେ ଗୋଟିଏ ଗୋଟିଏ ସ୍କୁଲ ସବୁ ହୋଇସାରିଛି ତ ଭାବୁଛି ଏବେ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳ ଯେତିକି ସ୍କୁଲର ସୁବିଧା ପାଇପାରୁଛନ୍ତି ସହରାଞ୍ଚଳରେ ବି ସେତିକି ସୁବିଧା ପାଇପାରୁଛନ୍ତି ବୋଲି ଭାବୁଛି